ରୋଷେଇ କରିବା ସମୟରେ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ସମସ୍ତେ ନିଜ ମନକୁ ଶାନ୍ତି ରଖି ରୋଷେଇ କରନ୍ତୁ ଯାହା ଫଳରେ କି ନିଆଁକୁ ଆୟତ କରନ୍ତୁ ନିଜର ମୁଣ୍ଡ ଚୁଟିକୁ ଆୟତ କରନ୍ତୁ ନିଜର ହାତ ଗୋଡ଼ ସଫା ସୁତରା ରଖିକି ରୋଷେଇ ଘରେ ଯାଆନ୍ତୁ ଯାହା ଫଳରେ ନିଜେ ରୋଷେଇ କରି ଖାଇବାକୁ ପସନ୍ଦ ଲାଗିବା ସହ ଅନ୍ୟମାନଙ୍କୁ ଯେମିତି ପସନ୍ଦ ଲାଗିବ ସୁନ୍ଦର ଲାଗିବ ଆଉ ସବୁ ବେଳେ ସେଇଠି ନିଆଁ ଆଉ ରୋଷେଇ ଅଧିକ ନିଆଁ ଜଲିଗଳେ ଧ୍ୟାନ ଦେଇ ଅଧିକ ନିଆଁ ଜଳିଗଲା ଆମର ତରକାରୀ ପୋଡ଼ିଯିବ ଭାତ ପୋଡ଼ିଯିବ ସବୁ ନଷ୍ଟ ହୋଇଯିବ ସେଇଥି ପାଇଁ ସବୁବେଳେ ମନକୁ ସ୍ଥିର ରଖିକି ଆମର ରୋଷେଇ କରିବା ଦରକାର ପନିକିରେ ଯେଉଁ ଆମେ ପରିବା କାଟୁଛେ ପନିକିକୁ ବି ଦେଖିକି କାଟିବା ଦରକାର ନହେଲେ କେତେବେଳେ ହାତ କଟିଯିବ ଆଉ ଯେଉଁ ପାଣି ଆମେ ପକାଉଛେ ସେ ପାଣି ବି ଭଲ ପାଣି ହୋଇଥିବା ଟିକିଏ ଦରକାର ଆମ ସଫା ପାଣି ହୋଇଥିବା ଦରକାର ନହେଲେ ଫିଲ୍ଟର ପାଣି ହୋଇଥିବା ଦରକାର ଯାହା ଫଳରେ କି ଆମେ କିଛି ସୁରକ୍ଷିତ ଭାବରେ ରହିପରିବା ଆଉ ରୋଷେଇ କରିବା ସମୟରେ ଗୋଟିଏ ଏଭଳିଆ ଟାଇମରେ ରୋଷେଇ କରିବ ସବୁ ବେଳେ ମନ ଶାନ୍ତି କରିକି ରୋଷେଇ କରିବ ଯାହା ଫଳରେକି ମନ ଅଶାନ୍ତି ହୋଇଗଲେ କେତେବେଳେ ଲୁଣ ଅଧିକ ପଡ଼ିଯିବ କେତେବେଳେ ରାଗ ଅଧିକ ହୋଇଯିବ ଖାଇବାକୁ ସେ କାହାକୁ ଭଲ ଲାଗିବନି ନହେଲେ ତରକାରୀ ପୋଡ଼ିଯିବ ନହେଲେ ଭାତ ପୋଡ଼ିଯିବ ସବୁବେଳେ ସତର୍କତା ଅବଲମ୍ବନ କରି ରୋଷେଇ କଲେ ଆମେ ବହୁତ ଖୁସିରେ ଆମେ ରୋଷେଇ କରିପାରିବା ବହୁତ ସ୍ଵାଦିଷ୍ଟ ଖାନା ତିଆରି କରିପାରିବା ସମସ୍ତଙ୍କ ମନରେ ଆମେ ଜିଣିକି ସେମାନଙ୍କୁ ସୁଖାଦ୍ୟ ଦେଇପାରିବା ଯେ ଆମେ ଆଜି ଟିକେ ଭଲ ରୋଷେଇ କରୁଛୁ ସଫା ସୁତରା ରୋଷେଇ କରୁଛୁ ସେଥି ପାଇଁ ଆମେ ସମସ୍ତଙ୍କୁ ସତର୍କତାରେ ହିଁ ରୋଷେଇ କରିବାକୁ ପଡ଼ିବ ନିଆଁ ପ୍ରଥମତଃ ନିଆଁ ନିଆଁ ଜାଳକୁ କମ୍ କରିବାକୁ ପଡ଼ିବ ଯେତେବେଳେ ଆମେ ଭାତ ଓହ୍ଲାଉଛୁ ସେତେବେଳେ ନିଆଁ ଜାଳକୁ ଆମକୁ କମ୍ କରିବାକୁ ପଡ଼ିବ ଯେତେବେଳେ ତରକାରୀ ପତ୍ର ଆମେ କରୁଛୁ ସେତେବେଳକୁ ଦେଖିକି ନିଆଁ ଜଳାଇବାକୁ ପଡ଼ିବ ଆଉ ରୋଷେଇ କଲା ମାତ୍ରେ ସେ'ଠୁ କୁଆଡ଼େ ଯିବା ଗଲେ ବି ତାକୁ ଧ୍ୟାନ ଦେଇଥିବାକୁ ପଡ଼ିବ ଯେ ଆମେ କିଛି ରୋଷେଇ ବସାଇଛୁ ଆମେ କିଛି ଭାତ କରିଛୁ ନହେଲେ ତାକୁ ପୋଡ଼ି ହୋଇଯିବ